ଆମ ବଗିଚାରେ ଯେଉଁ ସବୁ ଗଛ କୃଷକମାନେ ଲଗାଇଥାନ୍ତି ବା ଆମେମାନେ ଲଗାଇ ଥାଉ ସେ ଗଛକୁ ପ୍ରପୁଟିତ ହେବାର ଦେଖିଲେ ପ୍ରତ୍ୟେକ କୃଷକ ଖୁସି ଅନୁଭବ କରିବ କାରଣ ତାର ନିଜ ମେହେନତର ଫଳ ସେ ନିଜ ବଗିଚାରେ ଦେଖିବା ଦ୍ୱାରା ତାକୁ ନିହାତି ଆନନ୍ଦ ଲାଗିବ ଯେମିତିକି ଗୋଟେ ଆମ୍ବ ଗଛରେ ବଉଳ ଧରିଥିବ ସେ ବଉଳ ସବୁ ଗଛରେ ରହିଲେ ଫଳ ଯେଉଁସବୁ ହବ ସେ କୃଷକକୁ ବହୁତ ଖୁସି ଲାଗିବ ଯଦି ତାର ବଉଳ ସବୁ ଖସିଯିବ ତାକୁ ବହୁତ କଷ୍ଟ ଲାଗିବ ସେମିତି ଅନେକ ପିଜୁଳି ଗଛ କି ସେଓ ଗଛ କି ଡାଳିମ୍ବ ଗଛ ଯେଉଁ ଗଛଟା ବି ସେ ଲଗାଇଥିବ ସେ ଗଛଟା ଯଦି ଦୁର୍ବଳ ହେଇଯାଏ କୃଷକର ମନ ଆଘାତ ପାଇବ ଫୁଲ ଗଛ ବି ବିଭିନ୍ନ ପ୍ରକାରର ଫୁଲ ଗଛ ତା ବଗିଚାରେ ଲଗେଇବା ଦ୍ୱାରା ସେ ଫୁଲ ସବୁ ଫୁଟିଥିବ ବଗିଚାକୁ ବୁଲିଗଲେ ଖାଇ ମାନେ ଖାଇକି ଉଠିକି ଗଲେ ଯେମିତି ଲାଗିବ ବଗିଚାକୁ ବୁଲି ଗଲେ ସେ କୃଷକକୁ ସେମିତି ଆନନ୍ଦ ଅନୁଭବ ସେ କରିବ କାରଣ ତା ବଗିଚାକୁ ସେ ଦେଖିଲେ ତାକୁ ବହୁତ ଖୁସି ଲାଗିବ ବା ପ୍ରଫୁଟିତ ହେଇଯିବ ତାର ହୃଦୟ ଯେମିତିକି ଗଛ ସବୁ ଜିଅନ୍ତା ଅଛି କି ହସୁଛନ୍ତି ଭଳିଆ ତାକୁ ଲାଗିବ ଗଛକୁ ଯେମିତି ମାଳି ଗଛ ସାଙ୍ଗରେ କଥା ହେଲା ଭଳିଆ ତାକୁ ଲାଗିବ ଏମିତି ବହୁତ ତାକୁ ଖୁସି ଲାଗିବ ଆଉ ବଗିଚାର ଗଛ ସବୁ ବହୁତ ଭଲଭାବରେ ବଢ଼ିଥିବ ଯେଉଁ ମେହେନତ ସେ କରିଥିବ କୃଷକ ମାଟିହାଣି ସେଇଟୁ ବିଷ କୀଟନାଶକ ଔଷଧ ପକାଇକି ଏତେ କଷ୍ଟରେ ଗଛଟା କରିଥିବ ଗଛଟା ବି ସେଇଭଳିଆ ପୁଷ୍ଟିସାର ପାଇକି ଛନଛନିଆ ହେଇକି ଉଠିଥିବ ସେଇଠି ବହୁତ ଆନନ୍ଦ ସେ କୃଷକ ପାଇବ ଆଉ ତାକୁ ବହୁତ ଖୁସି ଲାଗିବ ଯେଉଁଟା କି ସେ ତୁଳନା ବି କରିପାରିବନି ତା ପରିଶ୍ରମ ଯେତେ କଡ଼ା ହେଲେ ବି ତା ସେ ଗଛକୁ ଦେଖିଲେ ତା ଆନନ୍ଦରେ ହୃଦୟଟା ପ୍ରଫୁଲ୍ଲିତ ହେଇଯିବ ଏଇ ପ୍ରକାରରେ କୃଷକମାନେ ଯେଉଁ ପରିଶ୍ରମ କରନ୍ତି ତାର ଶସ୍ୟ ଆସିଗଲା ପରେ କୃଷକ ସେ ପରିଶ୍ରମକୁ ଭୁଲିଯାଏ ସେ ଅନୁଭବ କରେ ଯେ ସେ ଅନେକ କିଛି ଲାଭ ପାଇଛି